ମୁଁ ଥରେ ବାହାରକୁ ଯିବା ପାଇଁ କ୍ୟାବ୍ ବୁକ୍ କରିଥିଲି କିନ୍ତୁ ଯେଉଁଦିନ ତାକୁ କିଛି ଆଡ଼ଭାନ୍ସ କ୍ୟାବ ବାଲାକୁ ମଧ୍ୟ କିଛି ଆଡ଼ଭାନ୍ସ ଟଙ୍କା ମଧ୍ୟ ଦେଇଥିଲି କିନ୍ତୁ ଯେଉଁଦିନ ମୋର ବାହାରକୁ ଯିବାର ଥିଲା ସେହିଦିନ ଯେହେତୁ ମୋର ଘରେ କାମ ଥିଲା ଏବଂ ମେଡ଼ିକାଲ କାମ ଥିଲା ସେଥିଯୋଗୁଁ ମୁଁ ସେହିଦିନ ସଠିକ ଦିନରେ ମୁଁ ଯାଇପାରିଲିନି ସେଇ କ୍ୟାବ୍ ବାଲାକୁ ମୁଁ କହିଲି ମୋ ପଇସା ଫେରସ୍ତ କରିଦେବା ପାଇଁ ସେ କିନ୍ତୁ ଭଲ ଲୋକ ଥିବାରୁ ସେ ମୋ ପଇସା ଫେରସ୍ତ କରିଦେଲେ ଏବଂ ମୁଁ ତାଙ୍କୁ ଧନ୍ୟବାଦ ଜଣାଇଲି ହଁ ଏମିତି ସମସ୍ତେ କ୍ୟାବାବାଲା ମାନେ ସମସ୍ତେ ଯେଉଁମାନଙ୍କର ଏମିତି ଅସୁବିଧା ସୁବିଧା ପଡ଼ୁଛି ଠିକ୍ ସମୟରେ ସେମାନେ ଯେଉଁ ବୁକ୍ କରିଥାଉଛନ୍ତି ଯାଇପାରୁନାହାନ୍ତି ସେହି ଗାଡ଼ି ବାଲା ସେମାନଙ୍କୁ ତାଙ୍କର ଅଗ୍ରୀମ ପରିମାଣ ଫେରେଇଦବେ ଦେଇଥିଲେ ଠିକ୍ ହେଇଥାନ୍ତା ଆଉ